ଆଉ ଭାଇ ମାଛ ରେଟ୍ କେତେ ଆଉ ସେ ଯେଉଁ ଚୁନା ମାଛଗୁଡ଼ାକ ହଉ ନହେଲେ ସେ ଯେଉଁ ଛୋଟ ମାଛଟା ଦେଇଦିଅ ଯେଉଁଟା ଦୁଇ ଶହ ଟଙ୍କା କେଜି ଅଧକେଜି ଦିଅ ଆଉ ଆଜ୍ଞା ଟିକିଏ ଭଲସେ ସଫା କରିଦେବେ କରିଦିଅନ୍ତୁ ସେଇ ଦଶ ଟଙ୍କା ଦେବି ଆଉ କ'ଣ ସେତିକିରେ କରନ୍ତୁ ଯାହା କରିବେ ଆଉ ଚିକେନ୍ ରେଟ୍ କେତେ ଆଉ ଦେଶୀ ସାଢ଼େ ଚାରିଶହ ଚାରିଶହ ତିରିଶ କର ବୁଝୁଚି ଯେ କିନ୍ତୁ ତଥାପି ଟିକିଏ କମାଅ ରେଗୁଲାର କଷ୍ଟମର୍ ଟିକିଏ କମାଇବେନିନା ଚାରିଶହ ତିରିଶ କର ଦୁଇ କେଜି ଦିଅ ଆଜ୍ଞା ଆଉ ବିରିଆନୀ ପିସ୍ କାଟିବେ ଛାଡ଼ଖାଇଟା ଅଛି ତ ସମସ୍ତେ ପରିବାର ଖାଇବୁ ଦୁଇ କେଜି ଦିଅନ୍ତୁ ଆଉ

ଆଜ୍ଞା ଆଜ୍ଞା ଆଠଶହ ଷାଠିଏ ଆଜ୍ଞା ଆପଣ ଗୋଟେ କାମ ଆପଣ କେଉଁଥିରେ ପେମେଣ୍ଟ ନେବେ ମୁଁ ୟୁପିଆଇରେ ପେମେଣ୍ଟ କରିଦେଉଛି ଆଉ ହଉ ଆପଣ ପ୍ୟାକିିଂଟା ଟିକିଏ ଭଲସେ କରିବେ ନହେଲେ ସେ ପୁଣି ତାଙ୍କ ରକ୍ତଗୁଡ଼ା ଆସିକି ଲାଗିଯିବ ଆପଣ ଟିକିଏ ଭଲ ସେ ଦୁଇଟା ଜରି ପଲ୍ଥିନରେ ପୂରେଇ ଦେବେ ଆଜ୍ଞା ଠିକ୍ ଅଛି ଧନ୍ୟବାଦ